ଦେଶରେ ଉପଲବ୍ଧ ଡାକ୍ତରଖାନା ଏବଂ ଚିକିତ୍ସା ସେବାରେ ଚିକିତ୍ସା ସେବା କ୍ଷେତ୍ରରେ ବହୁତ ଗୁଡ଼ିଏ ମାନେ ଭଲ କାର୍ଯ୍ୟ ହୋଇଥାଏ ସେଠାରେ ଗରିବମାନଙ୍କୁ ମାଗଣା ଚିକିତ୍ସା କରାଯାଏ ଓ ଔଷଧ ପତ୍ର ମଧ୍ୟ ମାଗଣା ଦିଆଯାଏ ଖାଦ୍ୟ ଖାଦ୍ୟ ମଧ୍ୟ ମାଗଣା ଦିଆଯାଏ ହେଲା ମାଗଣା ଦେବେ ଏହା ଏହା ପୂର୍ବରୁ ଏହା ଏହା ଏହା କେତେକ ଡାକ୍ତରଖାନାରେ ମାଗଣା ମଧ୍ୟ ଦିଅନ୍ତି କେତେକ ଡାକ୍ତରଖାନାରେ ପଇସା ମଧ୍ୟ ନିଅନ୍ତି କୋଭିଡ୍ ମହାମାରୀରେ ଗୋଟେ ବର୍ଷ ପୁରା ଆମମାନଙ୍କର ବରବାଦ ହୋଇଯାଇଛି କୌଣସି କାର୍ଯ୍ୟକଳାପ ହୋଇପାରୁନଥିଲା ଓ ସେ କୋଭିଡ୍ ମହାମାରୀ ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ କରୁଥିଲେ କିନ୍ତୁ କୋଭିଡ୍ରେ କୋଭିଡ୍ ମହାମାରୀରୁ ବଞ୍ଚିବା ପାଇଁ ଆମକୁ ଟୀକା ନେବାକୁ ପଡ଼ୁଥିଲା